ହଁ ମୁଁ ମଧ୍ୟ ଆପଲ୍ ପେ ଓ ଗୁଗୁଲପେ ପରି ମୋବାଇଲ ଦେୟ ସେବା ବ୍ୟବହାର କରିଛି ଏହା ଆମକୁ ବହୁତ ସୁବିଧା ମାନେ ଲାଗେ ସୁବିଧା ହୁଏ ଯେତେବେଳେ ମଧ୍ୟ କୌଣସି ଜାଗାକୁ ଯାଇପାରୁନଥିବୁ ପଇସା ଦେଇ ଯାଇପାରୁନଥିବୁ ଧର ଆମେ ଅଛୁ ଅଛୁ ଆନ୍ଦପୁରରୁ ଅଛୁ କଟକ ଯିବୁ କଟକରେ ଖାଲିଟା ତେଲ ପଡ଼ି ପଇସା ଦେଇ ଯିବୁ ନା ସେଥିପାଇଁ ଆମେ ଗୁଗୁଲପେ ହଉ ଫୋନପେ ହଉ ଏଇସବୁ ମାଧ୍ୟମରେ ଆମେ ତାଙ୍କୁ ପଇସା ପଠେଇ ଥାଉ ଆଉ ଯଦି ଫୋନପେ କି ଗୁଗୁଲପେ ନଥାନ୍ତା ଆମେ ମାନେ କିଛି ମାନେ ଯାଇପାରୁନ ମାନେ ଯାଇକି ଦେଇକି ଫୁଣି ଆସିଥାନ୍ତୁ ବହୁତ ସମୟ ଲସ୍ ହୋଇଥାନ୍ତା ଏବଂ ଆମର ମଧ୍ୟ ଖର୍ଚ୍ଚ ହେଇଥାନ୍ତା ଖାଇବା ପିଇବା ଗାଡ଼ି ଭଡ଼ା ତେଲ ଏସବୁ ଖର୍ଚ୍ଚ ମଧ୍ୟ ହେଇଥାନ୍ତା ଏହାକୁ ଏହା ସୁବିଧାଜନକ ଅଟେ ଆମକୁ ଭଲ ଲାଗେ ଏଇସବୁ ମାନେ ଚଲାଇବା ପାଇଁ ଆମକୁ ମଧ୍ୟ ବହୁତ ଖୁସି ଲାଗେ କି ଆମେ ଯାଇପାରୁନୁ ଏଇଠି ପଠେଇ ଦଉଛୁ ଏଇଟା ବହୁତ ଭଲ କିନ୍ତୁ ଗୁଗୁଲପେ କିମ୍ ଫୋନପେ ଏସବୁ ଭଲ ଆକ୍ଚୁଆଲି ବହୁତ ଭଲ